ଯେ କୌଣସି କ୍ଷେତ୍ରରେ ଯେ କୌଣସି ଅସୁବିଧା ଆସିଲେ ମଧ୍ୟ ତାହା ସାମ୍ନା କରିବି କାରଣ ଅସୁବିଧାକୁ ଧୈର୍ଯ୍ୟହରା ନ ହୋଇ ମୋ'ର ପାଖରେ ଥିବା ଲୋକମାନଙ୍କୁ ଜଣାଇବି ସେ ସୁବିଧା କରାଇବେ କାରଣ ମୁଁ ଯଦି ବାଟରେ ଯିବାଆସିବା ସମୟରେ ଯଦି ଯାଉଥିବି ପର୍ସ କିମ୍ବା ମୋବାଇଲ କିମ୍ବା ଫୋନ ଚେନ ଆଉ ଯଦି ଚୋରି ହୋଇଯାଏ ତା'ହେଲେ ମୋ'ର ଉପରିସ୍ଥ ଅଧିକାରୀ କିମ୍ବା ପୋଲିସମାନଙ୍କୁ ଜଣାଇବି ପୋଲିସ ଆସିକି ମୋ'ର ସହାୟତା ନେବେ କିମ୍ବା ଚୋର ଧରିବାରେ ସାହାଯ୍ୟ କରିବେ ମୁଁ ସେଠି କେମିତି ସାହାଯ୍ୟ ନେଇ ସୁବିଧାରେ ଘରକୁ ଫେରିବି